ପୁରୁଣା ମୋବାଇଲ୍ ଯେଣ୍ଟା ଆମେ ବ୍ୟବହାର କରୁଥିନୁ ଲୋକମାନେ ବହୁତ କମ୍ ବ୍ୟବହାର କରୁଥିଲେ ଆର୍ ସେ ମୋବାଇଲ୍ ବିଷୟରେ କିଛି ଜାଣିନାହିଁ ପାରୁଥିଲେ ବି ଆର୍ କଥାବାର୍ତ୍ତା ଖାଲି ସେଥିରେ ହେଇ ହଉଥିଲା ଆର୍ କୌଣସି ଫଟୋ କି କୌଣସି ଇମେଲ୍ ଆଇ ଡ଼ି କି କେନ୍ କାଣା ଟିକେ କର୍ମୁ ବୋଲେ ସେଥିରେ କିଛି ସୁବିଧା ନାଇଁ ହେଉଥିଲା ଆରୁ ଏବେ ସେ ସବୁ ମାନେ ଛୋଟ୍ ମୋବାଇଲ୍ ଏବେର୍ ମାନେ ଚଲାଇବାର୍ ନାଇଁ ଲୁକ୍ ତା'ପରେ ସ୍ମାର୍ଟଫୋନ୍ ଯେଣ୍ଟା ଏବେ ହେଇଯାଇଛି ସମସ୍ତେ ୟୁଜ୍ କରୁଛନ୍ ସ୍ମାର୍ଟଫୋନ୍ରେ ଆମେ ବହୁତ କିଛି ସୁବିଧା ପାଉଛୁ ସେଥିରେ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ୟୁଟ୍ୟୁବ୍ ତା ପଛେ ଆମର୍ ଯେଣ୍ଟା ଇମେଲ୍ ଆଇ ଡ଼ି ଫୋନ୍ପେ ଗୁଗୁଲ୍ ପେ ପେଟିଏମ୍ ବିଭିନ୍ନ ପ୍ରକାର ସୁବିଧା ଆମେ ପାଇପାରୁନୁ କେନେ କିଏ ଥିଲେ ପଇସା ବି ପଠାଇ ପାରୁଛୁ ଟ୍ରାନ୍ସଫର୍ କରିପାରୁଛୁ ସବୁକିଛି ମାନେ ସ୍ମାର୍ଟଫୋନ୍ରେ ବର୍ତ୍ତମାନ ସମ୍ଭବ ହେଇପାରୁଛି ବର୍ତ୍ତମାନ ଇଗିଡ଼ି ଯେନ୍ ତା ଯେବେ ନେଟୱାର୍କ୍ ଭିଡ଼ିଓ କଲ୍ରେ ବି ଆମେ ବହୁତ କିଛି ସୁବିଧା ପାଇପାରୁନୁ ବାହାରେ ବି ଯେନେ ଥିଲେ ସେଇଟା ଆମେ ଦେଖିପାରୁନୁ ନିଜର୍ ଲୋକବାକ୍ ଯେନେ ଥିଲେ ବି ଆମେ ପ୍ରପର୍ଲି ମାନେ ସାମ୍ନାରେ ଦେଖିଲା ଭଲିଆ ଲାଗୁଛି କିଛି ଅସୁବିଧା ନାଇଁ ଯେନେ ପାଠ ପଢ଼ାପଢ଼ି କରୁଥିଲେ ବି ଆମେ ଘରଲୋକକୁ ଦେଖିପାରୁନୁ ଘରଲୋକେ ବି ଆମକୁ ଦେଖି ପାରୁନୁ ବହୁତ କିଛି ସୁବିଧା ହେଇପାରୁଛେ କିଛି ଅସୁବିଧା ନାଇଁ ହବାର୍ ଆଗକାଲରେ ଯେନ୍ଟାକି ଥିଲା ପୁରୁଣା ମୋବାଇଲ୍ ସେଥିରେ ହେନ୍ତା ସୁବିଧା ନାଇଁ ଥାଇ ସ୍ମାର୍ଟଫୋନ୍ ଆସିଲା ଦିନ ଠାରୁ ସବୁକିଛି ଆମେ ଟିକେଟ୍ ବି କାଟି ପାରୁଛୁ ଟ୍ରେନ୍ ଟିକେଟ୍ ବି କାଟୁଛୁ ବସ୍ ଟିକେଟ୍ ବି କାଟି ପାରୁଛୁ ଘରେ ବସିକିରି ହର୍ କାମ୍ ଅଲ୍ କାମ୍ ମାନେ ସବୁ ହେଇପାରୁଛେ କୌଣସି ଜିନିଷ ଯଦି ଏଇଟା ଫର୍ମ୍ ପତର ଆପ୍ଲାଏ କର୍ବାର୍ ଅଛି ବି ସେଇଟା ବି ହେଇପାରୁଛି ସମ୍ଭବ କୌଣସି ଜିନିଷ ଡକ୍ୟୁମେଣ୍ଟ୍ ବି ଅପଲୋଡ଼୍ କରିକି ପଠାଇବାର୍ ଅଛି ସେଇଟା ବି ହେଇପାରୁଛେ ତାପଛେ ଆମନ୍ କେ ଡାଇରେକ୍ଟ ମେସେଜ୍ ବି ଆସିପାରୁଛେ ଇମେଲ୍ ଆଇଡ଼ିରେ ସବୁକିଛି ଆସିପାରୁଛେ ଆମେ ସବୁକିଛି ଘରେ ବସିକିରି ମୋବାଇଲ୍ ଜରିଆରେ ସ୍ମାର୍ଟଫୋନ୍ରେ ଆମେ ସବୁ କରିପାରୁଛୁ କିଛି ମାନେ ଅସୁବିଧା ନାଇଁ ଆସିବାର୍ ଆର୍ ନେଟୱାର୍କ୍ ଯେଣ୍ଟା କି ଏବେ ଫାଇଭ୍ଜି ସିକ୍ସଜି ଫୋର୍ଜିରୁ ଆରମ୍ଭ ହେଇଗଲାନ ନେଟୱାର୍କ୍ ସବୁଆଡ଼େ ଆଭେଲବୁଲ୍ ହେଇକିରି ବର୍ତ୍ତମାନ ହେଇଗଲା ଆଗ ନେଟୱାର୍କ୍ ନାଇଁ ଥାଇ ଆମର୍ ଏବେ ପାଖ ପାଖ ଜାଗାରେ ସବୁଜାଗାରେ ନେଟୱାର୍କ୍ ଏବେ ବସିଲାନ ବହୁତ ବଢ଼ିଆଁ ଚାଲିଛି ଅସୁବିଧା କିଛି ନାଇଁ ଆଗର ଅପେକ୍ଷା ଏବେ ବହୁତ ଆଗେଇ ଗଲାନ କିଛି ଅସୁବିଧା ନାଇଁନ ଯେନ୍ ଜାଗାକେ ଗଲେ ବି ନେଟୱାର୍କ୍ର ପ୍ରୋବ୍ଲେମ୍ ଏବେ ନାଇଁ ହେବାର୍ ଆରୁ ସିମ୍ ଯେନ୍ଟାକି ଆମେ ଜିଓ ସିମ୍ ଚଲଉଛୁ ଆଗ ଏୟାରଟେଲ୍ ସିମ୍ ଥିଲା ଏୟାରଟେଲ୍ରୁ ଏବେ ଜିଓ ସିମ୍ ତାମାନେ ଏବେ ବହୁତ ଏଇଟା ଏଥିରେ ଫାଇଦା ଅଛେ ତା'ପରେ ଏଥିରେ ଏଇଟା ଚଲାଇଲା ଦିନଠାରୁ ଆମେ ସବୁକିଛି ଡାଟା ତାପଛେ ନେଟ୍ ଫେଟ୍ ଚଲାବାର୍ ମାନେ ସ୍ପିଡ଼୍ ଦୌଉଡ଼ୁଛେ ସବୁ ଜାଗାରେ ଏଇ ତା'ର ମାନେ ନେଟୱାର୍କ୍ ବସିଛେ ନେଟୱାର୍କ୍ ବି ପାଉଛେ ଆର୍ ଏଇ ସିମ୍ରେ ବହୁତ କିଛି ଅଫର୍ ବି ଦଉଛେ ସବୁକିଛି ସମ୍ଭବ ହେଇପାରୁଛି ସବୁ ଚଲାଇଲା ବେଲ କି ସୁବିଧା ହେଇପାରୁଛେ ଆମର୍ ଲାଗି ଆ ରିଚାର୍ଜ୍ ଟା ଯେଣ୍ଟା ଆମେ ରିଚାର୍ଜ୍ ଡାଟା ପ୍ୟାକ୍ ଦୁଇଟା ଯେନ୍ତା ଏକାଥରକେ କରାହଉଛେ ଟୁ ଜିବି ଡାଟା ଦେଢ଼ ଜିବି ଡାଟା ୱାନ୍ ଜିବି ଡାଟା ସବୁ ଯେଣ୍ଟା ଦଉଛନ୍ ମୁଇଁ ପକାସି ଟୁ ଜିବି ଡାଟା ଦୁଇଶହ ଅନେଶତ ଟଙ୍କାର୍ ଅଠେଇଶି ଦିନ୍ ଲାଗି ସେଇଟା ଦିଆ ହେସି ଅଫର୍ ସେଇଟା ପକାଇଲେ ଆମେ ଗୁଟେ ମାସ୍ ମାନେ ଅଠେଇଶି ଦିନ୍ ସେଇଟା ଚଲାସୁଁ କିଛି ଅସୁବିଧା ନାଇଁ ଅନଲିମିଟେଡ଼୍ କଥାବାର୍ତ୍ତା ଭିଡ଼ିଓ କଲ୍ ଫେସବୁକ୍ ଇନ୍ଷ୍ଟାଗ୍ରାମ୍ ଟିକ୍ଟକ୍ ସବୁକିଛି ଆମେ ଚଳେଇ ପାରୁଛୁ କଥାବାର୍ତ୍ତା ହେଇକିରି ଦିନରାତି କଥା ହେଲେବି ପଇସା ନାଇଁ ସରବାର୍ ଅଠେଇଶି ଦିନ୍ ପୁରା ହେଇପାରୁଛି କିଛି ଅସୁବିଧା ନାଇଁ ହବା ମେସେଜ୍ ବି କର୍ବାର୍ ଲାଗି ବି ସେଥିରେ ସବୁକିଛି ହେଇପାରୁଛେ ମେସେଜ୍ ବି ସବୁକିଛି ହେଇପାରୁଛି ତାପଛେ ମାସିକର ଖର୍ଚ୍ଚଟା ମୋର ଯେଣ୍ଟା ଯେନ୍ ହେଇଯାଉଛି ପ୍ରତ୍ୟେକ ମାସ ଆମେ ତିନିଶହ ଟଙ୍କା ଏଥିରେ କର୍ବା କେ ପଡ଼ୁଛି ରିଚାର୍ଜ୍ ଆର୍ ଏବେ ଯେଣ୍ଟା ଆମେ କରିକିରି ବହୁତ କିଛି ସୁବିଧା ବୋଲି ନିଜକୁ ନିଜେ ଆମେ ଅନୁଭବ କରିପାରୁଛୁ ଆର୍ ସବୁକିଛି ସୁବିଧା ହେଇପାରୁଛେ ଗୋଟେ ଜାଗାରେ ଥାଇକିରି ବିଭିନ୍ନ ପ୍ରକାର ଲୋକେସନ୍ ଦେଖିପାରୁଛୁ ଯେନ୍ ଜିନିଷ ମାନେ ବାହାର ଜିନିଷ ମାନେ ଆମେ ଦେଖି ନାଇଁ ପାରୁଥିନୁ ସେଇ ଜିନିଷ ମାନେ ଆମେ ଏବେ ଘରେ ବସି ଦେଖୁଛୁଁ ବାହାରର କୌଣସି ମାନେ ଦୁର୍ଘଟଣା ଓଲଟଣା ତାମାନେ ଯେଣ୍ଟା କି ହଉଛେ ନ୍ୟୁଜ୍ ଫିଉଜ୍ ବିଭିନ୍ନ ପ୍ରକାର ସବୁ ଜିନିଷ ଅଲ୍ ମାନେ ଆମର ପାଖରେ ପହଞ୍ଚି ପାରୁଛେ ଆମେ ସବୁକିଛି ଦେଖବାର୍ ଲାଗି ପାଇପାରୁଛୁ ଆର୍ ସରକାର୍ ବି ଯେଣ୍ଟା ଏଇଟା କରୁଛନ୍ ବି ତା'ର ସୁବିଧା ପତର ଆମେ ସବୁକିଛି ମୋବାଇଲ୍ ଦ୍ୱାରା ଦେଖି ବି ପାରୁଛୁ କୌଣସି ଜାଗାରେ ମିଟିଂ ହେଲା କି କୌଣସି ଜାଗାରେ କେନ୍ ଜିନିଷ ଏଇଟା ମାନେ ନୂଆ ସିଷ୍ଟମ୍ ଆରମ୍ଭ ହେଲା ସେଇଟା ବି ସବୁ ଆମର୍ ମୋବାଇଲ୍ ଦ୍ୱାରା ଆମେ ସବୁକିଛି ଜାଣିପାରୁନ୍